ହେଲୋ ହାଁ ଭାଇନା ମୁଁ ରଘୁନାଥ କହୁଛି ହୋଉ ତୁମ ଦୋକାନ ପାଇଁ ମିଠା ତୁମ ଦୋକାନ ପାଇଁ ମିଠା ଭେରାଇଟ୍ର ମିଠା ଅଛି ବୋଲି ଶୁଣିଲି ତ ମୁଁ ଆଜି ଟିକେ ଗୋଟେ ଫଙ୍କ୍ସନ୍ ଅଛି ଆମ ଘରେ ତୁମ ବୋଲି ତୁମ ଦୋକାନର ମିଠା ନେବି ବୋଲି ଭାବୁଛି କ'ଣ ପୁରା ହୁଁ ବିଭିନ୍ନ ପ୍ରକାରର ସୁଇଟ୍ସ୍ ଅଛି ଯେ ସେଠି ପୁରା ସଫାରେ ବୋଲେ ପୁରା କ୍ଲିନ୍ କରି ରଖିଛି ନାଁ ମାଛି ବସା ବୁସି ହେଉଛି ସେଇଠି ଆଜି ଗୋଟେ ଆମ ଘରେ ହଁ ଆଜି ଆମ ଘରେ ନାଇଁ କି ଗୋଟେ ଫଙ୍କ୍ସନ୍ ଚାଲିଛି ମୋତେ ମିଠା କହିଲେ ମିଠା ଗୋଟେ ଦରକାର କହିଲି କେତେ ମୁଁ କହିଲି ଯେ ମୁଁ ଶୁଣିଲି ଯେ ତାଙ୍କ ପାଖରେ ଭଲ ମିଠା ଦୋକାନଟିଏ ଅଛି ଆଉ ତା ଦୋକାନରେ ମିଠା ବହୁତ ବଢ଼ିଆ ବଢ଼ିଆ ଜିନିଷ ଭେରାଇଟ୍ର ମିଳିବ ବୋଲି ଶୁଣିଲି ସେଇଥିପାଇଁ ତୁମ ଦୋକାନରେ ଆସିବି ବୋଲି କହୁଛି ଆଉ ଆମ ଗାଁ ପଟେ ବି କେତେ ମିଠା ଦୋକାନ ଅଛି ଯେ ସେଇଠି ଭଲ ଲାଗୁନାହିଁ ଖାଲି ଏମତି ମାଛି ବସିଥିବ ଖାଲି ଖାଲି ଜାଗାରେ ରଖିଥିବେ ସେଇଟା ପାଇଁ ଭଲ ଲାଗିଲାନି ଆଁ ନେବି ଗୋଟେ ଦୁଇଇ ହଜାର ଖଣ୍ଡେ ନେବି ମିଠା ତ ମୋର ନେବାର ଅଛି ବୋଲି ବଡ଼ ଫଙ୍କ୍ସନ୍ ଆମ ଗୋଟ ଗୋଟେ ଜଏଣ୍ଟ୍ ଫ୍ୟାମିଲିର ହିସାବରେ ଟିକେ ବେଶୀ ନେବି ବୋଲି କହୁଛି ହୁଁ ସେଇଟା କରେ ନାଁ ମୁଁ ଆସିବି ମିଠା ଚେକ୍ କରିବି ସେ ପାଖରେ ଖାଇବି ତାପରେ ନେବି ଡାଇରେକ୍ଟ୍ ଏମିତି ପାର୍ସଲ୍ କରି ନେବିନାହିଁ କେମିତିକା ଦେବ ମୁଁ ଦେଖିପାରିବି ନାହିଁ ଯେନ ମାଛ ମାଛି ବସେ ସେଟା ଦେବ ନାଁ କାଲି ବାସିଟା ଦେବ ନାଁ କେମିତି ମୁଁ ଜାଣିବି ଦେଖିବି ତାପରେ ଦେବ ହୁଁ ହୁଁ ହୁଁ ଠିକ୍ ଅଛି ତୁମ ପାଖରେ ଆସିବି ଦେଖିବି ଚେକ୍ କରିବି ଯେ ମିଠା ଭଲ ଅଛି ନାଁ ବାସି ଅଛି ନା ଖରାପ ଅଛି ନା ମାଛି ବସିଛି ଏମିତି ଦେଖିବି ସବୁ ତାପରେ ନେବି ଡାଇରେକ୍ଟ୍ ମୋତେ ପାର୍ସଲ୍ କରିବ ନାହିଁ ସେତେବେଳେ କହିବି ପାର୍ସଲ୍ କରିଦିଅ କରିବ ପେକିଙ୍ଗ୍ କରିଦିଅ କହିବି ମୁଁ ଧରିକି ନେବି ନିଜେ ହେଲା ଠିକ୍ ଅଛି ନମ୍ବର୍ ୱାନ୍ ଦୋକାନ ଯେ ମୁଁ ଖାଇକି ଟିକେ ଚେକ୍ କରେ ତୁମ ଦୋକାନରେ ଏଇ ଜଷ୍ଟ୍ ଫୋନ୍ରେ କଥା ହେଇ ଆସିଛି ହେଲା ତୁମ ଦୋକାନ ଏଇ ପାଇଲି ପାଇଲି ତୁମ ଦୋକାନରେ ଦେଖିଲି ତୁମେ ପରା କଥା ହେଉଛ ଦେଖିଲି ଦେଖିଲି ଆସିଛି ତୁମ ଟିକେ ସେଇ ଲଡୁସ୍ ଟାଇପ୍ର ମୁଁ ଏଇଟା ଦେଖି ସିଏ କେମିତି ଅଛି ଟିକେ ଚେକ୍ କରିବା ତ ଦେଖିକି ହାଁ ଟିକେ ଭଲ ଲାଗେ ହାଁ ହାଁ ଟିକେ ଭଲ ଲାଗୁଛି ଆଉ ଟିକେ ଲୁଣିଆ ଲୁଣିଆ ଲାଗୁଛି ହାଁ ନାଇସ୍ ଏଇଟା ମସ୍ତ ଅଛି ହେଲେ ନାଇଁକି ମୋତେ ଲଡ଼ୁ ପେକିଙ୍ଗ୍ କରିଦିଅ ଆଉ ସେଇ ଗୁଲାବ ଯାମୁନ କେମତି ଅଛି ଦେଖିବା ଟିକେ ସେଇଟା ଚେକ୍ କରିବା ପୁରା ତ ପୁରା ଫ୍ରେସ୍ ତ ଆଉ କହନୁ ବାସି ନୁହଁ ତ ପୁରା ଏମତି ଖେଳ ଗରମ କରିକି ସେଇଠି ପକେଇ ଦିଅନ୍ତି ତ ହଉ ରହିଲି ର ଦୋକାନ ହେଲା ସିଏ କେତେ ଏବେ କେତେଟା ଦୋକାନ ଅଛି କି ନାହିଁ ସେଇ ବାସିଟା ଥିବ ଖେଳନା କିଛଟା ଗରମ କରି ସେଇଠି ଆହୁରି ଛାଡ଼ିଦେବେ ଏସିଡ଼ିକାଲ୍ ପେଟ ଖରାପ ହେବ ବହୁତ ଏଇ ଚିକିତ୍ସାଳୟକୁ ଯିବାକୁ ପଡ଼ିବ ନା ବହୁତ ଏମିତି ସେମିତି ପାଖରେ ବୋଲି ପେଟ ଖରାପ ହେବ କି ନାହିଁ ସେଇଥିପାଇଁ କହୁଛି ଯେ ଭଲ ଅଛି ତ ବୋଲି ଯଦି ନେଇଯିବି ଆଉ ଭଲ ଲାଗୁଛି ତୁମେ ଯଦି ଏମିତି କହୁନ ସତ କହୁଛ ନା କେମିତି ପାଟିରେ ହଁ ଠିକ୍ ଅଛି